ଆମ ଭାରତରେ ଗୋଟିଏ ରାଜ୍ୟ ଅଛି ସେ ହେଉଛି ଓଡ଼ିଶା ଓଡ଼ିଶା ରାଜ୍ୟର ଗୋଟିଏ ଭାଷା ଓଡ଼ିଆ ଭାଷା ସେହି ଓଡ଼ିଆ ଭାଷା ଅତି ପ୍ରସିଦ୍ଧ ଅତି ଲୋକପ୍ରିୟତା ଅତି ଲୋକପ୍ରିୟତା ସେହି ଓଡ଼ିଆ ଭାଷାରେ ହିଁ ସମସ୍ତ ଭାଷା ଲୁଚି ରହିଛି ଏହି ଓଡ଼ିଆ ଭାଷାକୁ ନେଇ ଆମେ ସମସ୍ତ ଭାଷା କହିଥାଉ ସେହି ଓଡ଼ିଆ ଭାଷାର ସାଂସ୍କୃତି ହେଉଛି ବହୁତ ଲୋକପ୍ରିୟ ସାରା ବିଶ୍ଵରେ ଲୋକପ୍ରିୟ ଏହି ଆମ ଓଡ଼ିଆ ଭାଷାର ସଂସ୍କୃତି ମଧ୍ୟରୁ ଗୋଟିଏ ସଂସ୍କୃତି ଓଡ଼ିଶୀ ସେ ଓଡ଼ିଶୀ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାଏ ସେ ଓଡ଼ିଶୀ ସାରା ଭାରତରେ ପ୍ରସିଦ୍ଧ ହୋଇଥାଏ ଆମ ଓଡ଼ିଶାରେ ଅନେକ ଗୁଡ଼ାଏ ଲୋକପ୍ରିୟ ଜିନିଷ ରହିଛି ଯେମିତିକି ପ୍ରଥମେ ହେଉଛି ଭାଷା ସେହି ଭାଷାକୁ ନେଇ ହିଁ ଗୋଟେ ଜିନିଷ ଜିନିଷ ବଢ଼ିଛି ଆମ ଓଡ଼ିଆ ଲୋକମାନଙ୍କ ହୃଦୟ ବହୁତ ବଡ଼ ସେହି ହୃଦୟରେ ହିଁ ସମସ୍ତଙ୍କୁ ଲୁଚାଇ ରଖିଲେ ସେହି ହୃଦୟରେ ସେହି ଆମ ଓଡ଼ିଆ ଭାଷାର ହୃଦୟ ସମସ୍ତଙ୍କଠାରୁ ବହୁତ ବଡ଼ ସେହି ଓଡ଼ିଆ ଯିଏକି ଗୋଟିଏ ଭାରତରେ ଗୋଟିଏ ରାଜ୍ୟ ରହିଛି ସେହି ଓଡ଼ିଆ ଭାଷାରୁ ଆମେ ଗଢ଼ା ହୋଇଛୁ ଏହି ଓଡ଼ିଆ ମାଟିରୁ ଆମେ ଗଢ଼ା ହୋଇଛୁ ଯେଉଁ ଓଡ଼ିଆ ମାଟିରେ ଆମେ ଜନ୍ମ ନେଇଛୁ ସେହି ଓଡ଼ିଆ ମାଟିରେ ଆମେ ଗଢ଼ା ହୋଇଛୁ ସେ ଓଡ଼ିଆ ଭାଷାକୁ ନେଇ ଆମେ ଗଢ଼ା ହୋଇଛୁ ସମସ୍ତଙ୍କ ହୃଦୟ ଏତେ ବଡ଼ ଯେ ଗୋଟିଏ ବିଶ୍ୱକୁ ସେ ସମ୍ଭାଳି ପାରନ୍ତି ଓଡ଼ିଶାରୁ ଓଡ଼ିଆ ଭାଷା ସବୁ ବିଶ୍ୱରେ ପ୍ରସିଦ୍ଧ ସେହି ଓଡ଼ିଆ ଭାଷାରେ କିଏ ନାଚ ନାଚୁଛି ତ କିଏ ଗାଉଛିି ଆମ ଓଡ଼ିଆ ଭାଷାକୁ ଏତେ ଲୋକପ୍ରିୟ ଭାଷା ବୋଲି ମନେକରନ୍ତି ଯେ ଆମ ଓଡ଼ିଆ ଭାଷା ସବୁଠାରୁ ଅଧିକ